ବିଜ୍ଞାନ ବିଜ୍ଞାନ ଏପରି ଏବେ ପାଠ ଯାହା ଯାହା ମଣିଷ ଶରୀରର କାର୍ଯ୍ୟ ବିଷୟରେ ସୂଚନା ଦିଏ ଏହା ମଣିଷର ଦେହ ଭିତରେ ଯାହା ସବୁ ଅଛି ସେ ବିଷୟରେ ସୂଚନା ଦିଏ ମଣିଷର ଚିନ୍ତାଧାରା ବିଷୟରେ ଆଜି ଆଜିର ବିଜ୍ଞାନ ଜାଣିବା ପାଇଁ ସୂଚନା ଦିଏ